ହଁ ମୁଇଁ ବହି ପଢ଼୍ସିଁ ଭାଗବତ୍ ଗୀତା ଭାଗବତ୍ ଇ ସବୁ ବହି ମୁଇଁ ପଢ଼୍ସିଁ ରାମାୟଣ ବି ପଢ଼୍ସିଁ ଇଏ ସବୁ ମୋତେ ଭଲ୍ ଲାଗ୍ସି ହେଲେ ଗୀତାର ଯେନ୍ ପ୍ରେରଣା ଆମେ ପାଇସୁଁ ଗୀତା ପଢ଼ିକରି ଯେ ଗୀତାରେ ଅଠର ଅଧ୍ୟାୟ ଅଛି ଜ୍ଞାନ୍ ଯୋଗ୍ କର୍ମ୍ ଯୋଗ୍ ଭକ୍ତି ଯୋଗ୍ ତିନ୍ଟା ଯୋଗ୍ର କଥା ଅଛି ଏ ତିନ୍ଟା ଯୋଗ୍ ପଢ଼ିଲେ ଆମ୍କେ ବହୁତ୍ ଇଟା ଭଲ୍ ଲାଗ୍ସି ଗୀତା ପଢ଼ିକିରି ଆମେ ପ୍ରେରଣା ବହୁତ୍ ପାଇଛୁ ଗୀତା ମାଧ୍ୟମରେ ଆମେ ଆଗ୍କେ କା ଯିବାକେ ପଡ଼ୁଛି ଆରୁ ଖାଇବ ଗୀତା ଏ ପଢ଼ିବ ଗୀତା ଖାଇବ ପିତା ଏସବୁ ତେବେ ସେ ହେବ ଜଗତ ଜିତା ବୋଲି ଶାସ୍ତ୍ରରେ ଲେଖା ହେଇଛି ଆମେ ଗୀତା ସବୁବେଳେ ପଢ଼୍ବାର କଥା ଗୀତା ମାଧ୍ୟମରେ ଆମେ ଆତ୍ମଜ୍ଞାନ୍ ପାଇକରି ଆମେ ଆଗ୍କେ ଜିମା ଗୀତାରେ କୃଷ୍ଣ ଅ ଅର୍ଜୁନ୍କେ ବୁଝେଇଛନ୍ ଏଇ ଗୀତା ବାବଦ୍ରେ କର୍ମ ଯୋଗ୍ ଭକ୍ତି ଯୋଗ୍ ଜ୍ଞାନ୍ ଯୋଗ୍ ଗୀତା ସବୁ ଅଛି ପ୍ରଥମରୁ ଅ ଅଠର୍ ଅଧ୍ୟାୟ ତକ୍କେ ଯିଏ ଗୀତା ପଢ଼୍ବା ଏ ସବୁ କିଛି ଜାନିପାର୍ବା ଗୀତାର ସୂକ୍ଷ୍ମ ଜିନିଷ୍ଟା ଜାଣିବା ବା ଆମେ ଜେନ୍ ପଢ଼ୁଛୁ ମୁଇଁ ଜେନ୍ ଏବେ ଆ ତମ୍କେ କହୁଛେ ଏଇ ଶବ୍ଦ ଜ୍ଞାନ୍ ଏଇ ଶବ୍ଦ ଜ୍ଞାନ୍ କେନୁ ଆଇସି ଆମେ ନେଇ ଜାନିବା ଇଏ ଶବ୍ଦ ଜ୍ଞାନ ହେଉଛି ଆକାଶ୍ରୁ ଆସୁଛି ଇଏ ଆକାଶ କାନ୍ ମାଧ୍ୟମରେ ହେଉଛି ଆମେ ଏଇ କଥାମାନେ ବି କେନ୍ ନେଇ ଜାନ୍ବା ଯେ ଏଇ ଶବ୍ଦ ଯେନ୍ କହୁଛି ଶବ୍ଦ କେନୁ ବାହାରୁଛି ଏଇ ଶବ୍ଦ ଜ୍ଞାନ୍ ମାନେ ଜାନ୍ବା କାଜି ଏଇ କି ଗୀତା ପଢ଼୍ବାକେ ପଢ଼୍ବା ଏତିକି କହି ଗୀତାରୁ ମୁଁ ପକୃତ ହେଇଛି